ମୁଁ ଅର୍ଡ଼ର୍ କରିଥିଲି ମୁଁ ଏକ ଏୟାର୍ ବ୍ୟାଗ୍ ଅର୍ଡ଼ର୍ କରିଥିଲି ତା ତା ସଠିକ୍ ଟାଇମ୍ରେ ପହଞ୍ଚି ଗଲା ଆପଣଙ୍କର ଫ୍ଲିପ୍କାର୍ଟ ବହୁତ ଭଲ ଠିକ୍ ସମୟରେ ପହଞ୍ଚାଇ ଦଉଛି